ଗୃହ ପାଳିତ ପଶୁ ମାନଙ୍କର ନାମ ହେଉଛି ଗାଈ ବଳଦ କୁକୁର ବିଲେଇ ଶୁଆ ଆଦି ଠେକୁଆ ମୂଷା ଆଦି ଗୃହ ପାଳିତ ପଶୁ ଭାବରେ ଗ୍ରହଣ କରନ୍ତି ମୁଁ ଏମାନଙ୍କୁ ଘରେ ପାଳିକି ରଖିଥାଏ ସେମାନଙ୍କର ଯତ୍ନ ନିଏ ଏବଂ ଖାଇବା ପିଇବାର ବ୍ୟବସ୍ଥା ବି ସେମାନଙ୍କୁ କରିଥାଏ ମତେ ଏମାନଙ୍କୁ ଭଲ ଲାଗେ ରଖିବା ପାଇଁ ଘରେ ପୋଷିକରି ସେଥିପାଇଁ ମୁଁ ଏମାନଙ୍କର ଯତ୍ନ ନିଏ ଏଇଭଳି ଭାବେ ମୁଁ ମୋର ଗୃହ ପାଳିତ ପଶୁ ମାନଙ୍କୁ ମୋ ଘରେ ରଖିଥାଏ